ଔଷଧ ସୁଲଭ କି ଔଷଧ ସୁଲଭ ଯଦି ଆମେ ସରକାରୀ ରାସ୍ତାରେ ଯିବୁ ଓ ସରକାରୀ ଚିକିତ୍ସା ନବୁ ତାହେଲେ ଔଷଧ ଆମ ପାଇଁ ସୁଲଭ ଯଦି ଆମେ ସରକାରୀ ଚିକିତ୍ସାକୁ ଭଲ ନ ଭାବିକି ବେସରକାରୀ ସେବା ନବୁ ତାହେଲେ ଔଷଧ ଆମ ପାଇଁ ବହୁତ ଦାମ ପଡ଼ିବ ଆମ ରୋଜଗାରର ଦଶ ପ୍ରତିଶତ ପାଖପାଖି ଔଷଧ ଖର୍ଚ୍ଚରେ ଯାଉଅଛି ଆଜିକାଲି ପରିବାରର ରୋଜଗାର ଯାହା ହଉଛି ତାହା ଯେପରି ସୌଉଦା ଖର୍ଚ୍ଚ ଭଳି ଗୋଟେ ବାଧ୍ୟତାମୂଳକ ଖର୍ଚ୍ଚ ଔଷଧ ଖର୍ଚ୍ଚ ମଧ୍ୟ ହେଉଅଛି କାହିଁକିନା ଆମ ଜୀବନଶୈଳୀର ଚେଞ୍ଚ ଯୋଗୁ ବହୁତ ରୋଗ ସବୁ ହେଉଅଛି ପରିବାରରେ ଯାହା ଫଳରେ କି ଔଷଧ ଖର୍ଚ୍ଚଟା ଆଜିକାଲି ଅଧିକ ଭାବେ ହେଉଅଛି ସରକାରୀ ରାସ୍ତାରେ ଯଦି ଆମେ ଯିବୁ ସରକାରୀ ଚିକିତ୍ସା ନେବୁ ତାହେଲେ ସରକାର କେନ୍ଦ୍ରରେ ସରକାର ହସ୍ପିଟାଲରେ ଆମୁକୁ ଔଷଧ ସୁଲଭ ମୂଲ୍ୟରେ ମିଳିପାରିବ ଯଦି ଆମେ ବେସରକାରୀ ଉପାୟରେ ଯିବୁ ବେସରକାରୀ ଡକ୍ଟର ଦେଖେଇବୁ ତାହେଲେ ଔଷଧ ଆମ ପାଇଁ ଅଧିକ ଦୁର୍ଲ୍ଲଭ ହୋଇଯିବ